ରୋଷେଇ କରିବା ସମୟରେ ଥାଳି ଗିନା ଚାମଚ ଗ୍ଲାସ୍ କଡ଼େଇ ଡେକ୍ଚି ହାଣ୍ଡି ଏମିତି ସବୁ ବ୍ୟବହାର ହୁଏ କଡ଼େଇରେ ତ ଭଜାଭଜି ହୁଏ କଡ଼େଇରେ ଭଜାଭଜି କରିବାପାଇଁ ବା ଲୁହା ଖଡ଼ିକା ଥାଏ ଲୁହା ଖଡ଼ିକାରେ ଭଜାଟାକୁ ଏପଟସେପଟ କରନ୍ତି ହାଣ୍ଡିରେ ଭାତ ବସେ ଖିରି ବି ହୁଏ ଡାଲମା ହୁଏ ଆଉ ପ୍ରେସର ବି ଥାଏ ପ୍ରେସର୍କୁକର୍ରେ ସିଝାସିଝି ହୁଏ ତା'ପରେ ଚାମଚ ଖାଇବା ପାଇଁ ତା'ପରେ ଗ୍ଲାସ୍ରେ ପାଣି ପିଇବାପାଇଁ ଆଉ ଥାଳିରେ ଭାତ ଖାଇବ ଏମିତି ପାଇଁ ବହୁତ ବାସନ ଥାଏ ଯେଉଁଥିରେକି ସେଇଟା ଆମେ ବ୍ୟବହାର କରୁ ତା'ପରେ ଆଉ କ'ଣ ରହିଲା ଆଉ ଗରା ଡେକ୍ଚି ଏ ଗୁରା ସବୁ ତ ରୁହେ ପାଣି ରୁହେ ସେଥିରେ ତା'ପରେ କଡ଼େଇ ହାଣ୍ଡି ଏଥିରେ ଡାଲମା ବି ବସିପାରିବ ହାଣ୍ଡିରେ ଭାତ ବସେ ତା'ପରେ ତା'ପରେ ଚାପା ସେଥିରେ ଘୋଡ଼ିଆ ହୁଏ ଢାଙ୍କୁଣି ଯେଉଁସବୁ ଜିନିଷ ଘୋଡ଼ିଆ ହୁଏ ତା'ପରେ ପ୍ଲେଟ୍ରେ ଖାଆନ୍ତି ଗିନା ତାଟିଆ ତା'ପରେ ହେଉଛି ଗିନାରେ କ'ଣ ଖାଇବ ତାପରେ ଚାମଚ ଚାମଚ ତ ଯେଉଁ ଖାଇବାରେ ବ୍ୟବହାର କରାଯାଏ ତା'ପରେ ହେଉଛି ଗ୍ଲାସ୍ରେ ପାଣି ପିଅନ୍ତି ଏମିତି ହୁଏ ଆଉ